ହଁ ସାର୍କ ଟ୍ୟାଙ୍କ ବିଷୟରେ ମୁଁ କିଛିଟା ଜାଣିଛି ଏଇଟା ସୋନି ଟିଭିରେ ଦେଇଥାଏ ଏକ ଘଣ୍ଟାର ସୋଟା ଥାଏ ଏଥିରେ ସାତଜଣ ସାର୍କ ଥାନ୍ତି ତାଙ୍କର ନାଁ ହେଲା ଆନିସ ଗୁଡ଼ଭାର ଅନୁପମ ମିତ୍ତଲ ଅମନ ଗୁପ୍ତା ଭିନୀତ ସିଂ ନମିତା ଥପ୍ପଡ଼ ଗଜଲ ଅଲଗ ପିୟୁଷ ବଂଶଲ ଏହି ଯେଉଁ ସାର୍କ ଟ୍ୟାଙ୍କରେ ଯେଉଁ ସୋଟାରେ ମାନେ ଯେ କେହି ଚାହୁଁଥିବ କିଛି ନୂଆ କିଛି ବୀଜନେସ୍ କରିବା ପାଇଁ ସେ ସେମାନଙ୍କୁ ଯାଇକି ତାଙ୍କ ବୀଜନେସ୍ର ସବୁ ମାନେ କେମିତି କ'ଣ କରିବେ କେଉଁ ଜିନିଷର ବୀଜନେସ୍ଟା କରିବେ ଯେଉଁ କେତେ ଲାଭ ହେବ କେତେ କ୍ଷତି ହେବ ବୀଜନେସ୍ଟା କେମିତି କ'ଣ କରିବେ ସବୁ ଉପରେ ସେ ସେମାନଙ୍କୁ ବୁଝେଇବେ ସମସ୍ତଙ୍କୁ ସେମାନଙ୍କୁ କହିବେ ଯଦି ଏ ସାତ ଜଣଙ୍କୁ ତାଙ୍କର ଯେଉଁ ବୀଜନେସ୍ର ମାନେ କେମିତି କ'ଣ କରିବେ ଯେଉଁ ଉପାୟଟା ସେମାନଙ୍କୁ ଯଦି ଠିକଠାକ ଲାଗିଲା କି ନାଇଁ ଏଥିରେ ଆମେ କିଛି ପଇସା ଲଗେଇଲେ ଆମେ କିଛିଟା ପାଇବା ଯଦି ସେମାନଙ୍କୁ ଲାଗିଲା ତ ସେମାନେ ଯେଉଁ ସେଇଠି ଯେଉଁ ଲୋକଟା ବୁଝାଉଥିବ ତାଙ୍କ ନୂଆ ବୀଜନେସ୍ କରିବାକୁ ଚାହୁଁଥିବ ତାଙ୍କ ବୀଜନେସ୍ରେ ଏମାନେ ପଇସା ଖର୍ଛ କରନ୍ତି ଆଉ ଯାହା ଲାଭ ହୁଏ ତାହାର କିଛିଟା ଶତକଡ଼ା ଯିଏ ବୀଜନେସ୍ର ସବୁ ବୀଜନେସ୍ କେମିତି କ'ଣ କରିବ ବୁଝେଇଥିଲା ଯେ ବୀଜନେସ୍ କରିବ ବୋଲି କହିଥିଲା ସେ କିଛିଟା ଶତକଡ଼ା ନିଏ ଆଉ ଏମାନେ ସାତ ଜଣଙ୍କ ଭିତରୁ ଏମାନେ କିଛିଟା ନିଅନ୍ତି